ହ୍ୟାଲୋ ଆପଣ୍ କ୍ୟାବ୍ ଡ୍ରାଇଭର୍ କହୁଚନ୍ କେଁ ହଁ ଆପଣ୍ ଏବେ କେନ ଅଛନ୍ ହଁ ଠିକ୍ ଅଛେ ହେନା ଥାଉନ୍ ମୁଇଁ ଯାଉଚେଁ ମୁଇଁ ଟିକେ ଦୁରିଆ ଅଛେଁ ତ ହେଥିର୍ଲାଗି ଯାଉଚେଁ ପାଖ୍କେ ଖଲି ଗୁଟେ ମିନିଟ୍ ଲାଗ୍ବା ପଞ୍ଚିବାର୍ ଲାଗି ହଁ ଠିକ୍ ଅଛି ମୁଇଁ ଏବେ ପାସ୍କେ ପଲେଇ ଆସ୍ଲି ନ ହଁ ମୁଇଁ ଆପଣ୍କୁ ଯେନ୍ ଠିକଣା ହେଇଥିଲି ସେ ଠିକଣା ନ ଠାଆଡ଼ିଚେଁ ଆଉ ଆପଣ୍ କେନ ଅଛନ୍ ନାଇଁ ଦିସ୍ବାର୍ ଯେ ତ ଭଲ୍ କେନ୍ ଜାଗାରେ କହେଲେ ହଁ ହଁ ଠିକ୍ ଅଛେ ମୁଇଁ ହଁ ମୁଇଁ ଏବେ ଅଛେଁ ଦୁର୍ଗାମଣ୍ଡପ୍ ସେବକ ଦୋକାନ୍ ପାଖ୍ରେ ଅଛେଁ ଆଉ ଆପଣ୍ ଇନ୍କେ ପଲେଇ ଆସୁନ୍ ହଁ ଇଟା ମେଡ଼ିକାଲ୍ ଯେନ୍ ଅଛେ ଦୁର୍ଗା ମଣ୍ଡପର ପାଖେ ମେଡ଼ିକାଲ୍ ଅଛେ ତାର୍ ପାଖେ ଯେନ୍ ସେବକ ଦୁକାନ୍ ଅଛେ ସେ ଦୁକାନ୍ ପାଖ୍ରେ ମୁଁ ଅଛେଁ ଆଉ ଆପଣ ଜଲ୍ଦି କିନା ଟିକେ ଆସୁନ୍ ହଉ ଠିକ୍ ଅଛେ ଡେରି ଟିକେ ନାଇଁ କର୍ବେ ଜଲ୍ଦି ଟିକେ ପହଞ୍ଚନ୍ ମୋର୍ ଏମାର୍ଜେନ୍ସି ଏବେ ଅଛେ ହଁ ଠିକ୍ ଅଛେ ମତେ ଯଦି ଆପଣ୍ ଦେଖିନିପାର୍ବାର୍ ତା'ହେଲେ ମତେ ଫୋନ୍ଟେ କର୍ବେ ଭଲ୍ କରି ଆଉ ଟିକେ ହଁ ଆପଣ୍ ଟିକେ ଲେଫ୍ଟ୍ ସାଇଡ଼୍କେ ଦେଖୁନ୍ ଲେଫ୍ଟ୍ ସାଇଡ଼୍ରେ ମୁଇଁ ଠାଡ଼ିଚେଁ ଲେଫ୍ଟ୍ ସାଇଡ଼୍ରେ ହଁ ହଁ ଦେଖିପାର୍ଲେ ତ ନାଇଁ ନାଇଁ ଲେଫ୍ଟ୍ ସାଇଡ଼୍ ଟିକେ ଦେଖୁନ୍ ମୁଇଁ ଲେଫ୍ଟ୍ ସାଇଡ଼୍ରେ ଠିଆ ହେଇଚେଁ ସେବକ ଦୁକାନ୍ ପାଖ୍ରେ ଯେନ୍ ମେଡ଼ିକାଲ୍ ଷ୍ଟୋର୍ ଅଛେ ଦୁର୍ଗା ମଣ୍ଡପ୍ର ହେ ମେଡ଼ିକାଲ୍ ଷ୍ଟୋର୍ର ପାଖ୍ରେ ଛିଡା ହେଇଚେଁ ହଁ ସେ ପାନ୍ ଦୁକାନ୍ ଯେନ୍ ଅଛେ ପାନ୍ ଦୁକାନ୍ ହଁ ଏଇ ପାନ୍ ଦୁକାନ୍ର ପାଖେ ଠିଆହେଇଚେଁ ଆପଣ୍ ହଁ ହଁ ହଁ ହଁ ଦେଖ୍ଲେ କେଁ ହଁ ଠିକ୍ ଅଛେ ହଁ ହଁ ଠିକ୍ ଅଛେ ଇ ଜାଗାକେ ଆସୁନ୍ ହଁ ଠିକ୍ ଅଛେ ଜଲ୍ଦି ଟିକେ ପହଞ୍ଚେ ନା ଏମାର୍ଜେନ୍ସି ଅଛେ ମୋର୍ ଠିକ୍ ଅଛେ ଆସୁନ୍